ଏକ୍ ବରଷ୍ ଭିତରେ ମୋର୍ ବହୁତ୍ ତାର୍ ମାନେ ସ୍ମରଣୀୟ ଘଟଣା ହେ ଯେଣ୍ଟା କି ମୋର୍ ଦେହେ ଘଟିଯାଇଚେ ମୁଇଁ ବାର୍ଥରୁମ୍ ରେ ଯାଉଥିଲି ଆର୍ ପଡ଼ିଗଲି ସେଟା ତାପରେ ଧୀରେ ଧୀରେ ସେ ଭିତରେ ସେଟା ସେଟା ଖରାପ୍ ହେଇଗଲା ତାପରେ ଅପରେସନ୍ କର୍ବାକେ ପଡ଼୍ଲା ବହୁତ୍ ସାରା ପଇସା ଖର୍ଚ୍ଚ ହେଲା ଫିର୍ ବି ମୁଇଁ ଚାଲି ନାଇପାର୍ଲି ଦଶ୍ ମାସ୍ଟେ ଚାଲି ନାଇପାର୍ଲି ତାପରେ ଦଶ ମାସ୍ ପରେ ଇହାନେ ମୁଇଁ ଭଲସେ ଚାଲିପାରୁଚି ସେଥିବେଲେ ଯେନ୍ ମତେ ଦୁଃଖ୍ ମିଲିଚି ମୋତେ ବହୁତ୍ ସୁର୍ ଲାଗ୍ଲା ବହୁତ୍ କାନ୍ଦି ଲାଗ୍ସି ଆର୍ ଇହା ଜେନ୍ ସବୁ ମିଳୁଛେ ମୋତେ ବହୁତ୍ ଖୁସ୍ ଲାଗ୍ସି ଯେ ମୁଇଁ ଫିର୍ ଥରେ ଚାଲିପାର୍ଲି ବୋଲିକରି ଆରୁ ମୋତେ ଇହାନେ ନିଜେ ନିଜେ ଦେଖଲେ ବହୁତ୍ ଭଲ୍ ଲାଗ୍ସି ଯେ ଯାହା ବି ଦୁଃଖ୍ ଥିଲା ପଲେଇଗଲା ଇହାନେ ମୋର୍ ଜୀବନରେ ଫିର୍ ଥରେ ସୁଖ୍ ଆସୁଚି ଆରୁ ମୁଇଁ ଇ ସୁଖକେ ହାତ୍ ଛଡ଼ା ନାଇ କରେଁ ଖୁବ୍ ଭଲସେ ଜିଇଁମି ଏ ସୁଖକେ ମୁଇଁ ହେଟା ମୁଇଁ ଚାହେସିଁ ମୋର୍ ଜୀବନକେ ମୁଇଁ ଭଲସେ ଜିଇଁବି ବୋଲିକରି